ଆମ ଜିଲ୍ଲା ମାଲକାନଗିରିରେ ଅନେକ ଦର୍ଶନୀୟ ସ୍ଥାନ ତୀର୍ଥସ୍ଥାନ ମଧ୍ୟ ଅଛି ସେଟାକା ସେଥି ମଧ୍ୟରୁ ଖଇରୁପୁଟରେ ଆମାକୁଣ୍ଡ ଆଉ ଡାଡ଼ିଙ୍ଗ୍ଜଲା ଭଣ୍ଡାଗାଟି ଆଦି ତୀର୍ଥସ୍ଥାନ ବାଲିମେଳାରେ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ହନୁମାନ ମନ୍ଦିର ଆଦି ଅଛି ଆଉ ଚିତାପାଟ ତିନି ଗ୍ରାମରେ ରାମ ମନ୍ଦିର ମଧ୍ୟ ଅଛି ଆଉ ସେଠାକାରେ ସବୁବେଳେ ଲୋକଙ୍କ ଭିଡ଼ ଥାଏ ସେଠାକାର କିଛି ଉନ୍ନତି ମଧ୍ୟ ହୋଇଚି ଆଉ କିଛି ଉନ୍ନତି ମଧ୍ୟ ହେଇନାହିଁ ସେଠାକାରରେ ଯିବା ପାଇଁ ଗାଡ଼ି ମଧ୍ୟ ଯାଉନାହିଁ ଲୋକେ ପାଞ୍ଚ ଛଅ କିଲୋମିଟର୍ ଚାଲି ଚାଲିଶ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି ତେଣୁ ଆମ ଜିଲ୍ଲାର କିମ୍ବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କି ଆମ ଜିଲ୍ଲାର ଏହି ତୀର୍ଥସ୍ଥାନଗୁଡ଼ିକ କିମ୍ବା ଦର୍ଶନୀୟ ସ୍ଥାନଗୁଡ଼ିକ ମରାମତି କିମ୍ବା କିଛି ଉନ୍ନତି କରିବା ପାଇଁ ପଇସା ଯୋଗାଯୋଗ ଓ କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା